ହଁ ହଁ କିଏ ନିଗମ ହଁ ଆମର ତ ଚାଲିଛି ସେହି ପାରାଦ୍ୱୀପ କୁଜଙ୍ଗ ରାହାମା ଆଡ଼େ ତ ଚାଲିଛି ବ୍ୟବସାୟ ଆଉ କ'ଣ କହୁଛ କ'ଣ ଆଉ ସେଇଠି

ହଁ ନିଗମ ତୁମେ ଯାହା କହୁଛ ସତ କହୁଛ ଆମର ବି ସେଇଠି ବି ବେପାର ଟିକେ ଭଲ ହେଉଛି କିନ୍ତୁ ମୁଁ ବି ଶୁଣିଛି ତିର୍ତ୍ତୋଲ ମାର୍କେଟରେ ଆମ କାର୍ଯ୍ୟଟା କଲେ ସେଇଠି ଭଲ ଭାବରେ କାର୍ଯ୍ୟ କାରିତା ହେବ ଆଉ ତିର୍ତ୍ତୋଲ ମାର୍କେଟରେ ବି ସପ୍ତାହକୁ ଦୁଇଵାରୀ ହାଟ ବସୁଛି ସୋମବାର ଶନିବାର ଆଉ ଭଲ ବି ହେବ ଆଉ ତୁମେ କ'ଣ କହୁଛ ତିର୍ତ୍ତୋଲ ମାର୍କେଟରେ ପକାଇବା ହଁ ହଁ ନିଗମ ହଁ ନିଗମ ହଁ ନିଗମ ତୁମେ ଯାହା କହୁଛ ସତ କହୁଛ ଆମ ଆଳୁ ଭେଣ୍ଡି ପରିବା ସବୁ ଯେତିକି ସବୁ ସବୁ ସବୁ ମାନେ ଭଲ ମିଳୁଛି ଆଉ ଆମର ମଧ୍ୟ ଫ୍ରେଶ ମଧ୍ୟ ଆମର ମଧ୍ୟ କାମ ବହୁତ କମ ରେଟରେ ଆଉ ଦେଉଛେ ଲୋକମାନେ ତ ଚାହିଁବେ ନା ଆଉ କମ ରେଟରେ ନେବା ପାଇଁ ଆଉ ତିର୍ତ୍ତୋଲ ମାର୍କେଟରେ ହଁ ହଁ ହଁ ନିଶ୍ଚୟ ଆମେ ଚେଷ୍ଟା କରିବା ତିର୍ତ୍ତୋଲ ମାର୍କେଟରେ ଗୋଟେ ପକାଇବା ଆଉ କ'ଣ ଗୋଟେ ଗୋଟେ ବଡ଼ ହୋଲସେଲ ଦୋକାନ କରିବା ଆଉ ହଉ ବଡ଼ ପରିବା ଦୋକାନ କମ ରେଟରେ ଯାହା ହଉ କମ ରେଟରେ ଯେତିକି ହଉ ଆମେ ଇଏ କରିବା ଆଉ ଆମର ତ ସବୁଆଡ଼େ ତ ଅଛି ବ୍ରାଞ୍ଚ ଆମର ପୁରା ଏଇଠି ବି ଚାଲୁଛି ଆଉ ତୁମେ ତୁମେ ତିର୍ତ୍ତୋଲ ମାର୍କେଟରେ ରହିବ ବୁଝାବୁଝି କରିବ ଆଉ

ହଁ ହଁ ହଁ ତୁମେ ତ ଆଉ ଏକା ବି କିଛି କରିପାରିବନି ହଁ ହଁ ନିଶ୍ଚିତ ନିଶ୍ଚିତ ତୁମେ ଟିକେ ଦେଖିଚାହିଁ ଆଣିବା ଆଉ ଆଜିକା ବେଳ ଯାହା ହେଲାଇଁ ଆଉ ଭଲ ଦେଖିକରି ଆଣିବା ଆଉ ପଛେ ପଇସା ଯେତିକି ନେଉ କିନ୍ତୁ ଆମର ଭଲ ଇମାନଦାର ଏମ୍ପ୍ଲୋଇଟା ହେବା ଦରକାର

ହାଁ ୟାର